ମୁଁ ସ୍କୁଲ୍ରେ ପଢ଼ୁଥିବା ସମୟରେ ଆମର ଥରେ ସ୍କୁଲ୍ ସମାବେଶ ହୋଇଥିଲା ଆଉ ସେଥିରେ ମଧ୍ୟ ମୁଁ ଭାଗ ନେଇଥିଲି ଆଉ ସେଥିରେ ମଧ୍ୟ ମୁଁ ପ୍ରଥମ ସ୍ଥାନ ଅଧିକାର କରିଥିଲି ଆଉ ସେଥିପାଇଁ ମଧ୍ୟ ମୋତେ ବହୁତ ଖୁସି ମଧ୍ୟ ଲାଗିଥିଲା ସେଇବର୍ଷ ଆମର ସବୁ ପୁରୁଣା ପିଲାମାନଙ୍କୁ ମଧ୍ୟ ଆମେ ଆମ ସ୍କୁଲ୍ ତରଫରୁ ନିମନ୍ତ୍ରଣ କରାଯାଇଥିଲା ଆଉ ସେମାନେ ମଧ୍ୟ ଆସିଥିଲେ ଆଉ ଆମର ଆମମାନଙ୍କୁ ସମସ୍ତଙ୍କୁ ବହୁତ କଥା ବି ସେମାନଙ୍କର ଅନୁଭୂତି ଆମକୁ କହିଥିଲେ କେମିତି ସାର୍ ମାନଙ୍କ ସହିତ ବ୍ୟବହାର କରିବୁ କେମିତି ପାଠ ପଢ଼ିକି ନିଜର ଜୀବନରେ ଆଗକୁ ଯିବୁ ଆଉ ସେମାନେ ସେମାନଙ୍କର ବହୁତ ପୁରୁଣା ସ୍ମୃତି ବି କହିଥିଲେ ଆଉ ସେଥିରେ ମୁଁ ଯେହେତୁ ଫାଷ୍ଟ୍ ହେଇଥିଲି ତ ମୋତେ ଗୋଟେ ଭଲ ପ୍ରାଇଜ୍ ମିଳିଥିଲା ଆଉ ଆମ ଘର ଲୋକ ବି ଆସିଥିଲେ ବହୁତ ଅତିଥି ମଧ୍ୟ ଆସିଥିଲେ ଆଉ ମୋତେ ବହୁତ ସେଦିନ ଆମ ସ୍କୁଲ୍ରେ ସମସ୍ତେ ସମସ୍ତେ ସାଙ୍ଗମାନେ ସବୁ ବହୁତ ମଜା ମଧ୍ୟ କରିଥିଲୁ ବହୁତ ନାମଧାନ୍ୟ ମନ୍ତ୍ରୀ ମଧ୍ୟ ଆସିଥିଲେ ଆଉ ସେ ଏଇଭଳି ମୋର ଅନୁଭୂତି ଥିଲା ଆଉ